ଆମର୍ ବରଗଡ଼ ଅଞ୍ଚଲରେ ଧନୁଯାତ୍ରା ଠିକ୍ ହେସି ବହୁତ ବଡ଼ ପର୍ବ ହେଟା ଜା ଜାନୁୟାରୀ ମାସରେ ହେସି ଆଉ ଆମେ କେତେ କେତେ ଦୂର୍ ଲୋକ ଦେଖି ଆସନ୍ ଆମର ବରଗଡ଼ ଅଞ୍ଚଲରେ ଅଛେ ପାହାଡ଼ ପର୍ବତ ଭି ଯାଏସନ୍ ଫିର୍ ପାର୍କମାନେ ଅଛେ ପଡ଼ିଆ ଅଛେ ଖେଳିବା ଲାଗି ଜାଗା ଅଛେ ଛୁଆମାନେ ଭଲ୍ ଭାବେ ଖେଲ୍ସନ୍ ସ୍କୁଲ୍ମାନେ ବି ଭଲ୍ ଅଛେ ଆମର ମନ୍ଦିର୍ ଘରେ ଦୁର୍ଗା ମନ୍ଦିର୍ ଭଲ୍ ହେସି ଦୁର୍ଗା ପୂଜା ଭଲ୍ ହେସି ସମଲେଇ ପୂଜା ଭଲ୍ ହେସି ଆମର ସବୁ ପୂଜା ଭଲ୍ ହେସି ଆମର୍ ବରଗଡ଼ ଅଞ୍ଚଲରେ ଆଉ

ଆଉ ଆମର ବରଗଡ଼ ଅଞ୍ଚଲରେ ତାରକମାନେ ଭି ଅଛେ ଭଲ୍ ଜାଗା ବି ଭଲ୍ ଅଛେ ପଡ଼ିଆ ବି ଭଲ୍ ଅଛେ ଆଉ ସେ ଯାଗାରେ ଛୁଆମାନେ ବି ଖେଲ୍ସନ୍ ଫୁଟ୍ବଲ୍ ପଡ଼ିଆ ବି ଭଲ୍ ଅଛେ ଆମର ନରସିଂହନାଥ ବି ଭଲ୍ ଅଛେ ଆମେ ଜାନା ଆନା କରୁସୁଁ ଯାସୁଁ ସେନୁଁ ମନ୍ଦିର୍ମାନେ ଅଛେ ଶିବ ମନ୍ଦିର୍ ଅଛେ ବହୁତ କିଛି ମନ୍ଦିର୍ ଅଛେ ଆମର୍ ଏରିଆ ଅଞ୍ଚଲରେ ବରଗଡ଼ ଅଞ୍ଚଲରେ ଆମର୍ ନଦୀମାନେ ଭି ଅଛେ ଡ୍ୟାମ୍ ଅଛେ ସବୁ ସବୁ ସବୁ ଅଛେ